ପ୍ରାର୍ଥନା ଓ ପୂଜା ସମୟରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୁଏ ଯାହାଦ୍ୱାରା କି ଆମକୁ ଶାନ୍ତି ଅନୂଭୁତ ହୋଇଥାଏ ଯେମିତିକି ଆମର ପ୍ରାର୍ଥନାର ସ୍ୱର ଓ ଉଚ୍ଚାରଣ ଆମ ମନକୁ ଗୁଞ୍ଜରିତ କରିଥାଏ ଯାହାଦ୍ୱାରା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ